ଭାରତର ବର୍ତ୍ତମାନ ଲୋକପ୍ରିୟ ଯୋଗଗୁରୁ ହେଉଛନ୍ତି ବାବା ରାମଦେବ ସେ ଯୋଗକୁ ବିଶ୍ୱରେ ପରିଚିତ କରିଛନ୍ତି ଯୋଗ ତ ପୂର୍ବରୁ ଭାରତରେ ଥିଲା ଏହା ଅନେକ ଦିନରୁ ରହିଛି ଯୋଗ ହିଁ ଭାରତର ପ୍ରତୀକ ଯୋଗ ଦ୍ୱାରା ହିଁ ଭାରତକୁ ଚିହ୍ନାଯାଏ କିନ୍ତୁ ଲୋକପ୍ରିୟ ଯଦି କରିପାରିଛନ୍ତି ଯୋଗକୁ ସେ ହେଉଛନ୍ତି ବାବା ରାମଦେବ ସିଏ ଯୋଗକୁ ଏଭଳି ସ୍ତରରେ ପହଞ୍ଚାଇଛନ୍ତି ଯେ ଲୋକ ବୁଝିପାରିଛନ୍ତି ଯେ ଯୋଗ ଦ୍ୱାରା ମଧ୍ୟ ଆମର ଶରୀର ସୁସ୍ଥ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ରହିପାରେ କାରଣ ପୂର୍ବର ଯୋଗକୁ ସାଧାରଣତଃ ଯେ ଗୋଟେ ଏତେ ଗୁରୁତ୍ୱର ସହିତ ନଉନଥିଲେ ଯେବେଠୁ ନିଜ ଶରୀରର ଜାଣିଲେ ଯେ ମୋ ଶରୀର ମଧ୍ୟ ସୁସ୍ଥ ରହିପାରୁଛି ଯୋଗ ଦ୍ୱାରା ସେଇଠୁ ସେ ବେଶୀ ପରିଚିତ କରିପାରିଛନ୍ତି ଯୋଗକୁ ତେଣୁ ସବୁଠାରୁ ଲୋକପ୍ରିୟ ଯୋଗଗୁରୁ ହେଉଛନ୍ତି ବାବା ରାମଦେବ ତାଙ୍କର ବିଭିନ୍ନ ପ୍ରକାର ଯୋଗ ପ୍ରାଣାୟାମ ଯେଉଁ ରହିଛି ତାଦ୍ୱାରା ଆଜି ବିଶ୍ୱକୁ ଚିହ୍ନି ପାରିଛି ଭାରତ ଭାରତ ବିଶ୍ୱ ଦରବାରରେ ଚିହ୍ନିତ ତା ପୂର୍ବରୁ ମଧ୍ୟ ଅନେକ ଯୋଗଗୁରୁ ଥିଲେ ଆଉ କିନ୍ତୁ ବିଶେଷ କରି ଆମ ମତରେ ବର୍ତ୍ତମାନ ସବୁଠୁ ଲୋକପ୍ରିୟ ଯୋଗଗୁରୁ ହେଉଛନ୍ତି ବାବା ରାମଦେବ ସିଏ ବିଶ୍ୱ ଦରବାରେ ଆମ ଭାରତକୁ ଚିହ୍ନିତ କରିପାରିଛନ୍ତି ଆଉ ଆମର ସାଧାରଣତଃ ତାଙ୍କର ଯେଉଁ ପ୍ରାଣାୟମ ରହିଛି ତାହାଦ୍ୱାରା ଅନେକ ଅସାଧ୍ୟ ରୋଗ ମଧ୍ୟ ଭଲ ହେଇପାରୁଛି ସେ ଏତେ ସୁନ୍ଦର ତାକୁ ପରିବେଷଣ କରିପାରୁଛନ୍ତି ଯାହାଦ୍ୱାରାକି ଆଜି ଔଷଧ ମଧ୍ୟ ବଦଳରେ ଯୋଗ ହିଁ ଲୋକମାନେ ଶ୍ରେଷ୍ଠ ବୋଲି ବିବେଚିତ କରିପାରୁଛନ୍ତି